ସାର୍ ନମସ୍କାର ମୁଁ ଝାଟିପଡ଼ା ଗାଁ'ରୁ କହୁଥିଲି ଆଉ ସାର୍ ଏଇ ଆମ ଗାଁ'ର ବିକାଶ ପାଇଁ ସବୁ କ'ଣ ସରକାର ଯୋଜନା ସବୁ କରିଛନ୍ତି

ଏଇ ଚାଷିମାନଙ୍କ ପାଇଁ କ'ଣ କିଛି ଯୋଜନା ଆସିଛି କି ଆଚ୍ଛା ନାଇଁ ମୁଁ କ'ଣ ଶୁଣୁଥିଲି କି ଏବେ ଯୋଉ ଯନ୍ତ୍ରପାତି ପାଇଁ ସରକାର କ'ଣ ତାଲିମ୍ ଦେଉଛନ୍ତି ଆଉ ଯୋଉମାନେ ସେଥିରୁ ଶିଖିଲା ପରେ ଭଲ କରୁଛନ୍ତି ତାଙ୍କୁ କ'ଣ ରିହାତି ମୂଲ୍ୟରେ ସବୁ ଯନ୍ତ୍ରପାତି ଯୋଗାଇ ଦିଆଯାଉଛି ସେ ବାବଦ୍ରେ କିଛି ଜାଣିଛନ୍ତି କି ଆଚ୍ଛା ଆଉ ଏ ଯୋଉ ବଗିଚାଫଗିଚାର ଉନ୍ନୟନ ପାଇଁ ବି କ'ଣ ସବୁ ବିଭିନ୍ନ ପ୍ରକାର ସବୁ ଏବେ ଯୋଉ ହାଇବ୍ରିଡ଼୍ ମଞ୍ଜି ଦିଆଯାଉଛି ଇଏ ଯାଉଛି ସରକାରଙ୍କ ଦ୍ୱାରା ଆଉ ଆପଣ ତ ଜାଣିଥିବେ ଆମର ଏପଟ ଅଞ୍ଚଳର ସବୁ ସ୍କୁଲ୍ କି ଛୋଟ ବିଦ୍ୟାଳୟମାନଙ୍କର ସବୁ ପରିସ୍ଥିତି କ'ଣ ଆଉ ପିଲାମାନଙ୍କର ପାଠପଢ଼ା କି ବିକାଶ ପାଇଁ ସରକାର ସେ ବିଷୟରେ କିଛି କରିଛନ୍ତି କି ଯୋଜନା ଆଉ ସ୍ଵାସ୍ଥ୍ୟ ଉପରେ କ'ଣ ସବୁ ଯୋଜନା ଚାଲିଛି ସରକାରଙ୍କର ଏବେ କାରଣ ନାଇଁ ଯୋଉ ଆସା ଅଙ୍ଗନ୍ବାଡ଼ି କଲେ ଇଏ ତ ସବୁ ଛୋଟ ପିଲାଙ୍କପାଇଁ ସେମାନେ ଲାଗୁଛନ୍ତି ଛୋଟ ପିଲାଙ୍କ ପାଇଁ ସବୁ କରୁଛନ୍ତି କି ଗର୍ଭବତୀ ମହିଳା ହେଲେ ସେମାନେ ମଗଉଛନ୍ତି ଆମର ଯୋଉ ରହିଲୁ ବୟସ୍କ ବ୍ୟକ୍ତିମାନେ ଆମ ଗାଁ'ର ବୃଦ୍ଧ ବ୍ୟକ୍ତିମାନେ ସେମାନଙ୍କର ରୋଗ ବୈରାଗ୍ୟ ପାଇଁ କ'ଣ କିଛି ଅଛି କି ସେଟା କେମ ସେଟା କେମିତି କ'ଣ କରିହେବ କହିଲେ ଯୋଉ ଚଷମା ଆଉ ମୋତିଆବିନ୍ଦୁ ପାଇଁ ନା ଆଚ୍ଛା ଠିକ୍ ଅଛି ସେଇ ଖାଲି ଯାଇକି ପରୀକ୍ଷା କଲା ପରେ ସେ ହେଇଯିବ ତ ଆଚ୍ଛା ଠିକ୍ ଅଛି ଆଜ୍ଞା ଆଜ୍ଞା ଠିକ୍ ଅଛି ହଉ ମୋତେ ଖବର ଦେଇଥିବାରୁ ଧନ୍ୟବାଦ୍ ଆପଣଙ୍କୁ